ମୁଁ ମୋ ବାଡ଼ି ବା ବଗିଚାରେ ଲଗାଇଥିବା ଗଛ ସବୁ ବିଷୟରେ ଜାଣିବା ପାଇଁ ଆମ ଗାଁର ବୁଦ୍ଧିଆ ଜେଜେଙ୍କଠାରୁ ପରାମର୍ଶ ନେଇଥାଏ କାରଣ ସେ ଜଣେ ଗଛ ପ୍ରେମୀ ଓ ତାଙ୍କର ଏକ ବିରାଟ ବଡ଼ ବଗିଚା ରହିଛି ସେଥିରେ ସେ ବିଭିନ୍ନ ପ୍ରକାର ଛୋଟ ବଡ଼ ଫୁଲ ଓ ଫଳଗଛ ମଧ୍ୟ ଲଗାଇଛନ୍ତି ତେଣୁ ତାଙ୍କଠାରୁ ମୁଁ ପରାମର୍ଶ ନେଇଥାଏ କେଉଁ ଋତୁରେ କିପରି ଭାବେ କେଉଁ ଗଛର ଯତ୍ନ ନେଲେ ସେଥିରେ ଉତ୍ତମ ରୂପେ ଫୁଲ ବା ଫଳ ଆସିବ ଓ ଗଛଟି ସବୁବେଳେ ସତେଜ୍ ହୋଇ ରହିବ ସେ ବିଷୟରେ ମୁଁ ତାଙ୍କୁ ପଚାରି ବୁଝିଥାଏ ଓ ତାଙ୍କର ଆଦେଶ୍ ବା ନିର୍ଦ୍ଦେଶ କ୍ରମେ ମୁଁ ସେ ତାକୁ କାର୍ଯ୍ୟକାରୀ କରି ଗଛ ଗୁଡ଼ିକର ଯତ୍ନ ନେଇଥାଏ ଓ ସେମାନଙ୍କର ଦୀର୍ଘ ଜୀବନ ପାଇଁ ଯେପରି କାମ କରିବାକୁ ପଡ଼େ ତାକୁ ମୁଁ କାର୍ଯ୍ୟକାରୀ କରି କାମରେ ଲଗାଇଥାଏ